ମୁଁ ଛୋଟ ଥିଲା ବେଳେ ପ୍ରଥମ କ୍ଲାସ୍ରୁ ହିଁ ଚିତ୍ରାଙ୍କନ କ୍ଲାସ୍ ଯାଉଥିଲି ମୁଁ ଛୋଟବେଳେ ଶିଖିଥିବା ଚିତ୍ରାଙ୍କନ କ୍ଲାସ୍ରେ ମୁଁ ଶିଖିଥିଲି ଝୋଟି ଆମ୍ବ ତିରଙ୍ଗା ପତାକା ମାଠିଆ ଚଉକି ଶାଢ଼ୀ ଧଡ଼ି ଏମିତି ଅନେକ ଚିତ୍ର ଶିଖିଥିଲି ସେଇ ଚିତ୍ରରେ ଶିଖିବାରେ ମୁଁ ଏବେ ଉପକୃତ ମୁଁ ଏବେ ବଡ଼ ହେଇ ଭଲ ଝୋଟିଟିଏ ବନାଇ ପାରୁଛି ବେଶ ସୁନ୍ଦର ଠାକୁର ଚିତ୍ର ଆଙ୍କିପାରୁଛି ମୁଁ କାନ୍ଥରେ ଭଲ ଚିତ୍ର ବନେଇ ପାରୁଛି ମୁଁ ମୋ ଶିକ୍ଷାଗତ ଜୀବନରେ ଭଲ ଚିତ୍ର ଆଙ୍କୁୁଛି ଏବଂ ମୁଁ ଏବେ ଅନେକ ଲୋକକୁ ଭଲ ଚିତ୍ର ଶିଖାଇ ପାରୁଛି ମୁଁ ଚିତ୍ରାଙ୍କନ କ୍ଲାସ୍ରୁ ଅନେକ ଲାଭ ପାଇଛି